ହଁ ଆମକୁ ଟେକ୍ନୋଲୋଜି ବିଭି ଟେକ୍ନୋଲୋଜି ବିଭିନ୍ନ କାର୍ଯ୍ୟରେ ସୁଯୋଗ କାର୍ଯ୍ୟରେ ସାହାଯ୍ୟ କରିଛି ବିଭିନ୍ନ ଆମକୁ ଆମେ ଘରେ ଥାଇ ଆମ ଟେକ୍ନୋଲୋଜି ସହିତ ସାହାଯ୍ୟରେ ଆମେ ଚାକିରି କରିପାରିଥାଉ ସେଥିପାଇଁ ଆମେ ଟେକ୍ନୋଲୋଜିକୁ ବହୁତ ଭଲ ପାଇଥାଉ ଆଜିକାଲି ଛାତ୍ରଛାତ୍ରୀମାନେ ନର୍ସ ଆଉ ଡ଼ିସି

ଟେକ୍ନୋଲୋଜି ବା ଟେକ୍ନୋଲୋଜି ଭଲ ହୋଇଥାଏ ଆଜିକାଲି ଛାତ୍ରଛାତ୍ରୀମାନେ ବି ଛାତ୍ରଛାତ୍ରୀମାନେ ବି ନର୍ସ ପିଜି ଆଉ ପିଜି ଏସବୁ କରିବାକୁ ବହୁତ ପସନ୍ଦ କରିଥାନ୍ତି ସେଥିପାଇଁ ଆମେ ଟେକ୍ନୋଲୋଜିକୁ ବହୁତ ଭଲରେ ଜାଣିଥାନ୍ତୁ ଆଉ ଆମେ ଘରେ ଥାଇକି ଚାକିରିବାକିରିର ଯେଉଁ ନୋଟିସ୍ ନୋଟିସ୍ ଆସି ଆମେ ଟେକ୍ନୋଲୋଜି ଦ୍ୱାରା ସେଟାକୁ ଆମେ ପଢ଼ିଥା ପଢ଼ିପାରିଥାଉଁ ସେଥିପାଇଁ ଆମ ଟେକ୍ନୋଲୋଜିକୁ ଆମକୁ ବହୁତ ଭଲ ଲାଗିଥାଏ ଆମ ଟେକ୍ନୋଲୋଜି ଦ୍ୱାରା ଆମେ ବହୁତ ବିଭିନ୍ନ ଚାକିରିବାକିରିର କିଛି ଖବର ଆସିଥାଏ ସେହିପରି ଆମେ ଟେକ୍ନୋଲୋଜି ଦ୍ଵାରା ଆମେ ଜାଣିଥାଉ ଆଉ ଆଜିକାଲି ତ ଜାଣିଛ ଆମ ଟେକ୍ନୋଲୋଜି କେମିତି କେମିତି ଭଲ ହେଉଛି ଆମେ ଟେକ୍ନୋଲୋଜି ଦ୍ୱାରା ହିଁ ସବୁ ଚାକିରିବାକିରିର କଥା ଆସିଲେ ଆମେ ସେଇଟାକୁ ଯେଉଁ ଫର୍ମ ଆସିଲେ ସେଟାକୁ ଆମେ ଟେକ୍ନୋଲୋଜି ଦ୍ଵାରା ଏକ୍ସେପ୍ଟ କରୁ ଆଉ ଆଜିକାଲି ତ ଛାତ୍ରଛାତ୍ରୀମାନେେ ନର୍ସ ୟା ପିଜି ବହୁତ ପସନ୍ଦ କରିଥାନ୍ତି ସେଥିପାଇଁ ଆମ ଟେକ୍ନୋଲୋଜି ଦ୍ୱାରା ବହୁତ ଭଲରେ ହୋଇଥାଏ ଆଉ ଟେକ୍ନୋଲୋଜି ହିଁ ଆମକୁ ବହୁତ ସାହାଯ୍ୟ କରିଥାଏ ଆଉ ଟେକ୍ନୋଲୋଜି ଦ୍ୱାରା ଆମେ ଘରେ ଥାଇ ଚାକିରି ଚାକିରିର କିଛି ହଟା ଜାଣିଥାଉ